ଆମର ଓଡ଼ିଆ ଭାଷାର ଭୂମିକା ହେଉଛି ଯେମିତିକି ଗୋଟିଏ ଶିଶୁ ଜନ୍ମ ହେବା ପରେ ମାତୃ ଗର୍ଭରୁ ଆସିବା ପରେ କାନ୍ଦିବା ସ୍ଵରରେ ମା' ଡାକିଥାଏ ସିଏ ଓଡ଼ିଆ ଭାଷାକୁ ଉତ୍ସାହିତ କରେ ଆଉ ତେଣୁ ଆମ ମାତୃଭାଷା ସୁନ୍ଦର ଆଉ ସରସ ରମଣୀୟ ହୋଇଥାଏ